ଆମ ଅଞ୍ଚଳ ପାରମ୍ପାରିକ ଖେଳ ହେଉଛି ବାଗୁଡ଼ି ଭଲି ବଲ୍ ଏବଂ କ୍ରିକେଟ୍ ଗଳି ସ୍ଥାନ ମାନଙ୍କରେ ଆମେ କ୍ରିକେଟ୍ ଖେଳୁ ଟେନିସ୍ ବଲ୍ ଆଉ ଖଣ୍ଡେ ପଟା ସାହାଯ୍ୟରେ ପଟା ନ ପାଇଲେ ମଧ୍ୟ ଆମେ ନଡ଼ିଆ ବାହୁଙ୍ଗାରେ ବ୍ୟାଟ୍ କରି ଆମେ ଖେଳୁ ରାତିରେ ଗଭର୍ନମେଣ୍ଟ ଲଗାଇଥିବା ଲାଇଟ୍ରେ ମଧ୍ୟ ଆମେ ସେ ଟେନିସ୍ ବଲ୍ ଯାହା ସାହାଯ୍ୟରେ ଖେଳୁ